ମୋର ପ୍ରିୟ ଗେମିଙ୍ଗ ମେମୋରିରେ ମୋର ଚେସ୍ ଉପରେ ଏକ ବହୁତ ଭଲ ମେମୋରିଟେ ରହିଛି ଯାହାକି ମୁଁ ଭୁଲିପାରୁନାହିଁ ଥରେ ମୁଁ ଆମ କଲେଜରେ ଏକ ଚେସ୍ ଗେମ୍ ହେଇଥିଲା ଯେଉଁଥିରେ ସମସ୍ତଙ୍କୁ ସିଲେକ୍ସନ୍ କରିବା ପାଇଁ ଲଟେରୀ ସିଷ୍ଟମ୍ ଭାବରେ ସିଲେକ୍ସନ୍ କରାଯାଉଥିଲା ସମସ୍ତଙ୍କ ନାଁ ଦିଆହେଇ ଯାହାର ଲଟେରୀ ଉଠିଲା ସିଏ ସେଇ ଅନ୍ୟପିଲା ସହିତ ଖେଳିବ ତେଣୁ ସେଥିରେ ଫାଷ୍ଟ ଲଟେରୀ ମୋର ଉଠିଥିଲା ଏବଂ ମୁଁ ସେତେବେଳେ ଯେହେତୁ ବିଗିନର୍ ଥିଲି ତେଣୁ ମୁଁ ଫାଷ୍ଟ ଖେଳିବାକୁ ଚାହୁଁନଥିଲି କିନ୍ତୁ ଯେହେତୁ ସେମାନେ ଖେଳିବାକୁ ମୋତେ ମୌକା ମିଳିଲା ତ ମୁଁ ଖେଳିବା ଷ୍ଟାର୍ଟ କରିଥିଲି ଏବଂ କିଛିସମୟ ପରେ ସେ ପିଲା ଟିକିଏ ଜାଣିଥିବା ଅଧିକ ଜାଣିଥିବାରୁ ମୁଁ ତା'ଠୁ ହାରିଯାଇଥିଲି ଏବଂ ସେହି ପାଖରୁ ମୁଁ ଆଜିଯାଏଁ ବହୁତ ଚେଷ୍ଟା କରିଆସୁଛି ଚେସ୍ରେ ବହୁତ ପ୍ରାକ୍ଟିସ୍ କରୁଛି ଚେସ୍ରେ ଖେଳିବା ପାଇଁ ଏବଂ ଚେସ୍ରେ ବହୁତ ମ୍ୟାଚ୍ ମୁଁ ଜିତିସାରିଛି ସେଇ ଗୋଟିଏ ମେମୋରି ମୋତେ ଆଜି ଚେସ୍ରେ ଏକ ଭଲ ଖେଳାଳୀ ଭାବରେ ଠିଆ କରିଛି